ମୁଁ ମୋର ଚାକିରି ବା କ୍ୟାରିଅର ସମ୍ବନ୍ଧରେ ଏକ ସ୍ଥିରତା ସନ୍ଧାନ କରେ ଯାହାର ମାନେ ହେଉଛିକି ଏକ ସ୍ଥାୟୀ ସ୍ଥାନରେ ନିର୍ଦ୍ଧିଷ୍ଟ ସମୟ ପାଇଁ କାମ କରି କିଛି ଅର୍ଥ ଉପାର୍ଜନ କରିପାରିବି ଏବଂ ସେହି ଅର୍ଥରୁ ଭବିଷ୍ୟତରେ ନିଜର ଏକ ବାଣିଜ୍ୟ ବା ବ୍ୟବସାୟ କରିବି ସେଥିରୁ ମଧ୍ୟ କିଛି ଲାଭ କରିଲେ ମୁଁ ନିଜର ପରିବାରର ଭରଣ ପୋଷଣ କରିବା ସହ ନିଜେ ମଧ୍ୟ ଖୁସିରେ ରହି ପାରିବି ଏବଂ କିଛି ବଳକା ଅର୍ଥକୁ ଗରିବ ଲୋକଙ୍କର କଲ୍ୟାଣ କାମରେ ସାହାଯ୍ୟ କରିପାରିବି ମୋର ମଧ୍ୟ କିଛି ସ୍ୱପ୍ନ ରହିଛି ଯେତେବେଳେ ମୁଁ ସ୍ଥାୟୀ ଚାକିରି କରି ସାରିଲା ପରେ ନିଜର ବଳକା ସମୟକୁ ବାହାର କରି ସ୍ଵପ୍ନ ପୁରଣ କରିବାରେ ଲଗାଇବି ଯେପରିକି ବିଭିନ୍ନ ପ୍ରକାର ସ୍ଥାନକୁ ବୁଲିଯିବା ଏବଂ ବିଭିନ୍ନ ପ୍ରକାର ଲୋକଙ୍କୁ ସାହାଯ୍ୟ କରିବା